ଭାରତରେ ଶିକ୍ଷା ବ୍ୟବସ୍ଥା ବହୁତ ଆଗକୁ ଯାଇଅଛି ତଥାପି ଗାଁ ଗହଳିରେ ସେ ବ୍ୟବସ୍ଥା ପହଞ୍ଚି ପାରୁନାହିଁ ଆଉ ଯଦି ଗାଁ ଗହଳିରେ ସେସବୁ ବ୍ୟବସ୍ଥା ପହଞ୍ଚିପାରନ୍ତା ଶିକ୍ଷା ବ୍ୟବସ୍ଥାର ଅଧିକ ଉନ୍ନତି ଆସନ୍ତା ଗାଁ ଗାଁର ଛୁଆମାନେ ସବୁବେଳେ ସହରକୁ ଯାଉଛନ୍ତି ପାଠ ପଢ଼ିବା ପାଇଁ ଯଦି ଗାଁରେ ସେସବୁ ବ୍ୟବସ୍ଥା ହେବ ତାପରେ ଛୁଆମାନେ ଅଧିକ ଶିକ୍ଷାଲାଭ କରିବେ ଏବଂ ଆମେ ଛୁଆକୁ ଅଧିକ ଶିକ୍ଷା ଲାଭ ପାଇଁ ବାହାରକୁ ଯେଉଁ ପଠାଉଛୁ ସହରେ ସହରର ଆଶ୍ରୟ ନଉଛୁ ତାହା ଯଦି ଗାଁରେ ସେ ବ୍ୟବସ୍ଥା କରାହୁଅନ୍ତା ଆମେ ଆମ ଛୁଆମାନେ ପାଠ ପଢ଼ି ପାରନ୍ତେ ଏବଂ ଯେଉଁ କଲେଜକୁ ଯିବା ପାଇଁ ପିଲାମାନେ ଯାଉଛନ୍ତି ସହରକୁ ବାରମ୍ବାର ସେଇ କଲେଜ୍ ଯଦି ଗାଁରେ ହେବ ତାହେଲେ ଛୁଆ ପିଲାମାନେ ଆଉ ଏତେ ଦୂରକୁ ଯାଇପାରିବେନି ଗାଁରେ ପାଠ ପଢ଼ାଇ ଏବଂ ଏଠି ପାଠ ପଢ଼ାଇବାର ଶିକ୍ଷକମ ଆଉ ଅଧିକ ନିଯୁକ୍ତି ହେବେ ତେବେ ଛୁଆମାନେ ଅଧିକ ଶିକ୍ଷା ବ୍ୟବସ୍ଥା ଆଗେଇଯିବ